ଭାରତର ସବୁଠାରୁ ଲୋକପ୍ରିୟ ଖେଳ ଗୁଡ଼ିକ ହେଲା କ୍ରିକେଟ ଫୁଟବଲ ହକି ଖୋକୋ କବାଡି ଦୌଡ଼ରେ ବି ଲୋକ ଓଡ଼ିଶାର ଲୋକ ଭାରତର ଲୋକ ନାଁ କରୁଛନ୍ତି ଏହିସବୁ ଖେଳ ଭାରତର ଲୋକପ୍ରିୟ ଏହି ଖେଳ ଭିତରୁ ପ୍ରସିଦ୍ଧ କ୍ରୀଡ଼ାବିତମାନେ ହେଲେ କ୍ରିକେଟର ସଚିନ ତେନ୍ଦୁଲକର ହକିର ଦିଲୀପ ତିର୍କି ଦିନେଶ ତିର୍କି ଦୌଡ଼ରାଣୀ ଦୂତୀ ଚାନ୍ଦ ଏହି ସବୁ କ୍ରୀଡ଼ାବିତ ମାନେ ପ୍ରସିଦ୍ଧ ଅଟନ୍ତି